ବିଶିଆ ଭାଇ ମାଛବାଲା କହୁଛନ୍ତି କି ଆରେ ଆମର ଟିକେ ଗେଷ୍ଟ ଆସି ଯାଇଛନ୍ତି ତ ଅବିକା ଖରାବେଳ ଟାଇମ୍ଟା ଗେଷ୍ଟ ଟିକେ ଆସି ଯାଇଛନ୍ତି ଆମର ଦୁଇ କିଲୋ ମାଛ ଟିକେ ଦରକାର ଥିଲା ଆମେ କହୁଥିଲୁ ଚଣ୍ଡିମନ୍ଦିର ପାଖରୁ ଶେଖ୍ ବଜାର ଆମେ ଏଇ ସୁକାନ୍ତ ସାହୁ

ଆମର ଏଠି ଭଲ ମାଛ କ'ଣ ଟିକେ ଦେଖିକି ଟିକେ ଦେବେ ରୋହି ଫୋହି ଫ୍ରେସ୍ ମାଛ ଥିବ ଯଦି ଟିକେ ଦିଅନ୍ତୁ କଣ୍ଟା ଫଣ୍ଟା ଟିକେ ନଥିବ ଅଳ୍ପ କଣ୍ଟା ଥିବ ଭାକୁର ଆଚ୍ଛା ନାହିଁ ମାନେ ଭଲ ପଇସା ଦେବୁ ଭଲ ମାଛ ନେବୁ ଟିକେ ଫ୍ରେସ୍ ମାଛ ଦେବ ଟିକେ ନାକୁ ଆଉ କ'ଣ ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା ଆମକୁ ଟିକେ ଆଣିକି ଘରେ ଟିକେ ଦେଇ ଦେଇକି ଯାଇପାରିବେ କି ଘରେ ଟିକେ ଆମ ଘରେ କେହିନାହାଁନ୍ତି ଟିକେ ଯିବା ପାଇଁ ଏଇନା କିଏ କିଏ ଲୋକ ଆପଣଙ୍କ ପିଲା ଫିଲା କିଏ ଥିବେ ଟିକେ ପଠାଇ ଦେବେ ଆମର ତ କେହିନାହାଁନ୍ତି ଘରେ ଲୋକ କୁଣିଆ ଫୁଣିଆ ଆସିଛନ୍ତି ଆଉ କୁଆଡ଼େ ଆମେ ଯାଇପାରିବୁ ଆମର ଟିକେ ଦରକାର ଥିଲା ଘରୁ ଘରେ ଘରେ କେହିନାହାଁନ୍ତି ନା ତ ସେଥିପାଇଁ ଟିକେ କହୁଥିଲି ଟିକେ ଘରେ ଆଣିକିନା ଦେଇକି ଯାଇଥାଆନ୍ତେ ଭାରି

ଆଜ୍ଞା ହଉ ହଉ ଠିକ୍ ଅଛି ଟିକେ ହଁ ଭଲରେ ଟିକେ ଦେଖିକିନା ଆଣିବେ ଆଉ ହଉ ହଉ ହଉ ଠିକ୍ ଅଛି ରଖୁଛି ହଁ ହଁ ହଁ